ମୋ ପ୍ରିୟ ଖାଦ୍ୟ ହେଲା ପଖାଳ ମୁଁ ଛୁଆଦିନଠୁ ସେ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରେ ତେଣୁ ତା'ସହିତ ଯେକୌଣସି ଭଜା ହେଉ ଶାଗ ଭଜା ହେଉ କିମ୍ବା ବଡ଼ି ଚୁରା ହେଉ ମାଛ ଭଜା ହେଉ ଯେକୌଣସି ଖାଦ୍ୟ ତା'ସାଙ୍ଗରେ ଖାଇଲେ ମୋତେ ବହୁତ ଶାନ୍ତି ଲାଗେ ପେଟ ଥଣ୍ଡା ରୁହେ ଦେହ ପାଇଁ ବି ହିତକାରକ ଆଉ ଭିଟାମିନ୍ ବି ସେଥିପାଇଁ ସେଥିପାଇଁ ସେହି ଜିନିଷଟାକୁ ମୁଁ ବହୁତ ପସନ୍ଦ କରେ